ହେଲୋ ଏ ବାବୁ କି ହଁ ନମସ୍କାର ରହୁଛି ହଁ ଆପଣ ଗୋଟେ କ'ଣ ଯୋଦ୍ଧା ଟିଚର ଅଛନ୍ତି ବୋଲି ଆମେ କ'ଣ ଶୁଣିିବାକୁ ପାଇଲୁ ତ ହଁ ଆମ ଗାଁର ଦଶ ପନ୍ଦର ପନ୍ଦର ଲୋକ ଉପରେ ହୋଇଛୁ ଆପଣ ପାଖକୁ ଯୋଉ ବିଦ୍ୟା ଶିଖିବୁ ବୋଲି ଆଉ ହଁ ହଁଁ ସେଥିପାଇଁ କହଲେ ଆପଣ ଯଦି ଭଲ ଶିକ୍ଷା ଦେବେ ତାହେଲେ ଆମେ ଗଲେେ ଉପକୃତ ହେବୁ ବୋଲି ଆଶା କରୁଛୁ ଆଉ ହଉ ଆଉ କ'ଣ ଆଉ କେତେ ପଇସା ନେବେ କ'ଣ ଆଜ୍ଞା କୁହନ୍ତୁ

ହଁ ହଁ

ଆଉ କେତେ ପଇସା ପତର ନେବେ କହିବାର ଅଛି ନା ଆଉ ପାଞ୍ଚଶହ ଟଙ୍କା ଲାଖେ ହଉ ଆମେ ସଙ୍ଗଠନ ହେଉଛୁ ଯିବୁ ଆଉ ଶିକ୍ଷା ନେବୁ ହେଲା ହେଲା ହଁ ହଁ ହଁ ହଉ ରହିଲୁ ଆଜ୍ଞା ଆଉ ଆମେ ସବୁ ବାହାରୁଛୁ ଯିବୁ ଆଜ୍ଞା